ପାଞ୍ଚ ଜାନୁୟାରୀ ଦୁଇ ହଜାର ଏକ ଦଶ ଫେବୃୟାରୀ ଦୁଇ ହଜାର ଏଗାର ଦୁଇ ଅକ୍ଟୋବର ଦୁଇ ହଜାର କୋଡ଼ିଏ ଚାରି ନଭେମ୍ବର ଦୁଇ ହଜାର ଷୋହଳ ଛଅ ଡିସେମ୍ବର ଦୁଇ ହଜାର ସତର